ମୁଁ ଯେହେତୁ ଏକ ଅଧ୍ୟାପକ ଭାବରେ କାମ କରୁଛି ଏବଂ ମୋର ଇଂରାଜୀ ସାହିତ୍ୟ ପ୍ରତି ଦୁର୍ବଳତା ଅଛି ସେଥିପାଇଁ ମୁଁ ଇଂରାଜୀ ସାହିତ୍ୟ ର କିଛି ବହିର ଶୃଙ୍ଖଳା ମୋ ଘରେ ରଖିଛି ଏବଂ ପ୍ରତ୍ୟେକ ବହିକୁ ଏବଂ ମୋର ଆବଶ୍ୟକତା ଅନୁସାରେ ପ୍ରତ୍ୟେକ ବହିକୁ ମୁଁ ଦୁଇ ରୁ ତିନିଥର ଲେଖାଏଁ ପଢ଼ିଛି